ମୋତେ ତ କଣ୍ଟେନର୍ ବଗିଚା କରିବାକୁ ବହୁତ ଭଲଲାଗେ ଆଉ ଛାତ ଉପରେ ତ ମାଟି ହାଣ୍ଡି ତା'ପରେ ହେଲା ଯେଉଁ ସକେଟ୍ ମିଳୁଛି ଦୋକାନମାନଙ୍କରେ ବଜାରମାନଙ୍କରେ ସେଥିରେ ଗଛପତର ଲଗିଆହେବ ଫୁଲଗଛ ବ୍ୟତୀତ ଅନ୍ୟ ତ କିଛି ଲଗେଇ ହେବନି କାହିଁକିନା ତା' ଯେଉଁ ଫଳ ଗଛ ଲଗେଇ ହେଲେ ତ ମାଟି ତା'ର ଅଧିକା ଚେର ଯିବ ଛାତ ତଳକୁ ଆଉ ଯାଇପାରିବନି କି କିଛି ହେଇପାରିବନି ଫୁଲଗଛ ଲଗେଇବାକୁ ମୋତେ ବହୁତ ଭଲଲାଗେ ଟିକିଏ କଷ୍ଟ ହୁଏ ଟିକିଏ ଖାଲି ଯାହା ଯାହା ତଳ ଓପର ହେବାକୁ ପାଣି ଦେବାକୁ ମୋତେ ଟିକିଏ କଷ୍ଟ ହୁଏ ଚାରିଟାବେଳେ ଦେବି ପାଣି ସକାଳ ଦେବି ପାଣି ଗେଣ୍ଡୁ ଗଛ ଯେତେ ସୋ ଗଛ ସବୁ କିଣାକିଣି କରିକି ଆଣିକି ଲଗାଏ ତା' ବ୍ୟତୀତ ତା' ଯେଉଁ ପରିଷ୍କାର ପରିଚ୍ଛନ ଘାସବାସ ହେଇଗଲେ ସେ ଗଛରୁ ପରିଷ୍କାର କରେଇ ତା' ପରେ ଗେ ଆଉ ସୋ ମାନେ ପୁରା ତା' ବି ସିମେଣ୍ଟ୍ଟେ ତିଆରି କରି ତା' ଦେହରେ ପିଡ଼ିଆ ଟିକିଏ ଯେମତି ଗଛଟା ପୁରା ସୁନ୍ଦର ଦେଖାଯିବ ତା' ପାଇଁ ଗୋଟେ ସ୍ୱତନ୍ତ୍ର ଗୋଟେ ଅଛି ବି ମେଡ଼ିସିନ୍ ତାକୁ ଆଣିକି ମାରେ ସପ୍ତାହକୁ ଥରେ ଲେଖାଁ ମାରେ ଆଉ ପୋକଫୋକ ଲାଗିବେନି ଗଛରେ ଗଛଟା ତା' ଦେହରେ ହେଲେ ଗୋଲାପ ଫୁଲ ଏମିତି ବିଭିନ୍ନ ପ୍ରକାର ଗୋଲାପ ଫୁଲ ଏଇସବୁ ପତର ଯଦି ପୋକ ଯଦି ଲାଗିବେ ଆଉ ଅସୁନ୍ଦର ଦେଖାଯିବ ସେଥିପାଇଁ ସବୁ ମେଡ଼ିସିନ୍ ଫେଡ଼ିସିନ୍ ମାରେ ଗଛଟା ଯେମିତି ଭଲ ଦେଖାଯିବ ମୋତେ ଭଲଲାଗେ ଛାତ ଓପରେ ରହିଲେ କଷ୍ଟ ତ ହେଲେ ହେବ ଟିକିଏ ଭଲଲାଗେ ଆଉ